ଖେଳ ହେଉଛି ଏକ ଏମିତି ଜିନିଷ ଯାହାକି ମଣିଷର ଶାରୀରିକ ମାନସିକ ସ୍ତରରେ ସବୁଥିରେ ଡେଭେଲପ କରିଥାଏ କାଇଁନା ସକାଳୁ ସକାଳୁ ଯେଉଁ ମାନେ ଖେଳନ୍ତି ବା ସନ୍ଧ୍ୟା ରେ ଯେଉଁ ମାନେ ଖେଳନ୍ତି ସେମାନଙ୍କ ଦେହରେ କି ମନ ରେ କୌଣସି ପ୍ରକାରର ପ୍ରଭାବ ପଡ଼ିନଥାଏ କାଇଁନା ଖେଳଠୁ ଭଲ ଯୋଗ ଆଉ କିଛି ଭି ନାହିଁ ଖେଳ ହେଉଛି ସବୁଠୁ ବଢିଆ ଯୋଗ ପାଇଁ ସେ ଗୋଟେ ଉଦାହରଣ କାଇଁନା ଖେଳିବା ଦ୍ୱାରା ମଣିଷର ରକ୍ତ ସଂଚାଳନ ଚାଲୁ ରହିଥାଏ କୌଣସି ରୋଗ ଦେଖା ଯାଇନଥାଏ ଖେଳିବା ଦ୍ୱାରା ଶର ଶରୀରରେ ଭିଭିନ୍ନ ଶରୀରରେ ଶରୀରର ସବୁ ଅଙ୍ଗ ପ୍ରତ୍ୟଙ୍ଗରେ ବ୍ଲଡ଼ ସଂଚାଳିତ ହୋଇଥାଏ ତ ବହୁତ ଡେଭେଲପ ହୋଇଥାଏ ମଣିଷର କିଛିବି ଅସୁବିଧା ହୋଇନଥାଏ କାଇଁନା ଯଦିବା ଖେଳୁନାହାଁନ୍ତି ଖେଳିବା ଖେଳନ୍ତୁ ସନ୍ଧ୍ୟାରେ ସକାଳେ ଖେଳିବାକୁ ଚେଷ୍ଟା କରନ୍ତୁ କାଇଁନା ଖେଳ ଦ୍ୱାରା କିଛି ଡେଭେଲପ ହୋଇପାରେ ମାନସିକ ସ୍ତରରେ ଆଉ ଶାରୀରିକ ସ୍ତରରେ ବିଭିନ୍ନ ପ୍ରକାର ଡେଭେଲପ ହୋଇପାରେ